ଭାରତରେ ସବୁଠାରୁ ଲୋକପ୍ରିୟ କ୍ରୀଡ଼ାଗୁଡ଼ିକ ହେଉଛି ହକି ଫୁଟ୍ବଲ୍ ଭଲିବଲ୍ କ୍ରିକେଟ୍ ଭାରତରେ ବହୁତ କ୍ରୀଡ଼ାଗୁଡ଼ିକ ଲୋକପ୍ରିୟତା ଅଛି ଯେମିତିକି ହକିରେ ଦେଶରେ ପ୍ରସିଦ୍ଧ ଲାଭ କରିଛନ୍ତି ଦିଲ୍ଲୀପ ତୁର୍କୀ ଫୁଟବଲ୍ରେ ସୁନୀଲ୍ ଛେତ୍ରୀ ଭଲିବଲ୍ରେ ପ୍ରସିଦ୍ଧ ଲାଭ କରିଛନ୍ତି ରାହୁଲ ବାରିକ କ୍ରିକେଟ୍ରେ ପ୍ରସିଦ୍ଧ ଲାଭ କରିଛନ୍ତି ଯେମିତିକି ବିରାଟ କୋହଲି ସଚିନ ତେନ୍ଦୁଲକର ଧୋନି ଏହିପରି ଭାବେ ଭାରତରେ ବହୁତ ପ୍ରସିଦ୍ଧ କ୍ରୀଡ଼ାଗୁଡ଼ିକ ଖେଳାଯାଇଥାଏ ଓ ଦେଶରେ ସବୁଠାରୁ ପ୍ରସିଦ୍ଧ କ୍ରିଡ଼ା ଗୁଡ଼ିକ ମାନଙ୍କରେ ଏହିମାନେ ହିଁ ପ୍ରସିଦ୍ଧ ଲାଭକରିଛନ୍ତି